ଭାବୁଛି କାଲି ସକାଳେ ଟିକିଏ ରନିଂ ଫନିଂ ପଳେଇବି ମାନେ ତିନି ଚାରି ଦିନ ଖଣ୍ଡେ ହେଲାଣି ମୁଁ ଯାଇନି ରେ ଭାଇ ବିଜାର ଲାଗୁଚି ଆଉ ଏ ହାତ ଗୋଡ଼ ଟିକେ ଭଲ ରହିବ ବୋଲି ତ ଯିବା କଥା ତିନି ଦିନ ହୋଇଗଲାଣି ରମେଶଟାକୁ କଲ୍ କରିବି କି ତା'ସହିତ ତ ଯାଉଛିି ସବୁବେଳେ ଆଉ ପଳାଇବି କାଲି ଭାବୁଛିି କଲ୍ କରିବି କି ଏବେ ତାକୁ ଆରେ ନା ଏବେ ଆଉ କଲ୍ କରିବିନି ତାକୁ ଥାଉ ସକାଳେ ତାକୁ ଘରେ ଯାଇ ଡାକିବି ତାକୁ ନାଇଁକି ହଉ ଛାଡ଼ ଦେଖିବା କ'ଣ ହେଉଛି ହଁ ମୋର ସେ ଭଲ ସାଙ୍ଗଟା ରମେଶ ବୋଲିି ତ ତା'ସହିତ ବୁଲିବାକୁ ଯାଉଛି ସବୁଆଡ଼େ ତା'ସହିତ ବହୁତ ଦୌଡ଼ା ଦୌଡ଼ି ମଧ୍ୟ ଖେଳିଛୁ ପ୍ରଥମ ସ୍ଥାନ ଦ୍ୱିତୀୟ ସ୍ଥାନ ଆଉ ଗୋଟେ ଥର ତ ସେ ପ୍ରଥମ ସ୍ଥାନ ପାଇଛି କ'ଣ ହୋଇଗଲା ସେଇଠୁ ଆରେ ମୁଁ ଚାରି ଚାରି ଥର ପାଇଚି ତା'ଠୁ ଭଲ କରିଛି ମୁଁ ହଁ ଏଥର ମଧ୍ୟ ସେ ଆର୍ମି ନା କ'ଣ ଗୋଟେ ବାହାରୁଛି ତ ସେଇଠି ପକେଇବି ଭାବୁଛି ଆଉ ଦେଖିବା କ'ଣ ହେବ ରମେଶଟାକୁ ଏବେ କଲ୍ କଲେ ଭଲଥିବ କି ନାଇଁ ଥାଉ କଲ୍ କରିବିନି ତାକୁ କାଇଁ କଲ୍ କରୁଥିବ ବେକାରଟାରେ ନାଇଁ ସକାଳେ ସକାଳେ ଯାଇ କଥାହେଇଦେବା ଆଉ ଘରେ ଥିବ ତ ନା ସେ କୁଆଡେ ଗୋଟେ ଯିବି କହୁଥିଲା ଯାଉଛି ବି କେଜାଣି ହଁ ଦେହ ଟିକିଏ ଭଲ ରହିବ ବୋଲି ତ ଏଇ କଥା ଟିକିଏ ରନିଂ ଫନିଂ ଯିବା କଥା ଆଉ ନାଇଁ ହଁ ଚଳିବ ସାଙ୍ଗଟା ମୋର କାଲି ଡାକିଦେବା ଆଉ ନ ଡାକିଲେ ପରେ ସେ ଖରାପ ଭାବିବ ତୁ ଯାଉଛୁ ଏକଲା ମୋତେ ଡାକୁନୁ ଭୁଲିଗଲୁ ନା କ'ଣ ଭାବିବ ଆଉ ହଉ ଛାଡ଼ ଦେଖିବା କାଲି ଡାକିଦେବା ତାକୁ